ହଁ ହଁ କହଛୁ ହଁ ହ୍ୟାଲୋ ହଁ ହଁ ହ୍ୟାଲୋ ହଁ ବାଲ୍ମୀକି ନାୟକ ବାଲ୍ମୀକି ନାୟକ ହଁ ହଁ ହ୍ୟାଲୋ ଶୁଭିଲା ହ ହ୍ୟାଲୋ କୁହ ଆସୁଛ ନା ହଉ ହଉ ମୋ ନା ହେଉଛି ବାଲ୍ମୀକି ନାୟକ ହେଲା ହଁ ହଁ ହଁ କହନ୍ତୁ ଆଉ କ'ଣ ଆଉ କ'ଣ କ'ଣ ପୁ ଇଏ ଶଖିବ ପିଲାଙ୍କ ଉପରେ କ'ଣ ଆଛି ଆଲୋଚନା କର ଟିକେ ଛାତରୁ ଛାତ ଗୁଣା ହଁ କାହିଁକି ଆସୁନାହାନ୍ତିି କାହିଁକି ଆସିନାହାନ୍ତି ବାପା ସାଇକେଲ ଧରି ପଳଉ ଥିବେ ବିଲ ଆଡ଼କୁ ଧାନ କାଟିବାକୁୁ ତା'ହେଲେ ସବୁ ଦିନ ଦେଖିବାକୁ ପଡ଼ିବ ପିଲା ଘରୁକୁ ଡାକି ଆଣିବାକୁ ପଡ଼ିବ ହେଲା ବୁଲିବାକୁ ପଡ଼ିବ ସାହି ନା ବାପା ବୁଝି ଆଣିବ ବୋଲି ନା ବାପା ନେଇଯିଏ କେଉଁ ହୋଟେଲ୍ରେ ରଖିଦେବେ ଆଉ ଇଆଡ଼େ କାମକୁ ଧରି ପଳାଇବେ ପିଲା ଧରିଦେବେ ବଲେ ହବ କି ତେଣୁ ଆମେ ଗ ଗାଇଡ଼ ଗାଇଡ଼ କରିବା ଆମେ ଗାଇଡ଼ କରିବା ଆମେ ନ ଗାଇଡ଼ କଲେ ପିଲା ଆସିବେନି ହେଲା ଓହୋ ଶିଶୁ ମନ୍ଦିର ଆଡ଼େ ପଢ଼ୁଛୁ ନାଇଁ ନାଇଁ ନାଇଁ କୋରୋନାଠୁ ଆମର ଇଆଡ଼େ ବଢ଼ି ଯାଇଛି ନା ଆମ ସ୍କୁଲକୁ ଆଉ ଯିବି କ'ଣ ହେଲା ଶିଶୁମନ୍ଦିର କୋରୋନାଠୁ ଆମ ସ୍କୁଲ ସେନ୍ତି ଭଲ ଅଛି ହେଲା ହଁ ହଁ ହଁ ନା ବ ପିଲାର ଏବେ ଇଏ ଇଏ କ'ଣ ଉପସ୍ଥାନ ଥିବାର ଅଛି ରେଜଲ୍ଟ ହେଲା ସେଇଟା ଏଠି ବିଷୟ ରହିଲା ଆଉ ହଉ ରହିଲା ରହିଲା ହରି ହରି ଆମେ ଆଉ ଆଉ ଟିକେ ବିଶ୍ରାମ ନିିଅ ବିଶ୍ରାମ ନିିଅ ରହିଲା ଟିକେ ପୁଣି ଆସିବ